ଆମେ ପ୍ରଥମ କରି ଯାଇଥିଲୁ କେଦାରନାଥ ଯୋଉଟାକି ମୋ ବଜେଟରୁୁ ବହୁତ ବାହାର ସେ ଯିବା ପାଇଁ ସେଠିକି ଯିବା ପାଇଁ ବହୁତ କିଛି ପଇସା ଖର୍ଚ୍ଚ ହୋଇଛି ଯୋଉ ପଇସା କି ମୋ ପାଖରେ ଅଧିକ ପଇସା ନଥିଲା ସେଇଥିପାଇଁ ଆଡଜଷ୍ଟ କରିକି ବାକିକୁ ଉଦ୍ଧାର କରିକି ଆମେ ପ୍ରଥମେ ଯାଇଥିଲୁ ବସ୍ ଧରିକି ଆମେ ଯାଇଥିଲୁ ବରହମପୁର ବରହମପୁରରୁ ବାହହାର ଥିଲୁ ଆମେ ଗାଡ଼ିରେ ଭୁବନେଶ୍ୱର ଭୁବନେଶ୍ୱରରୁ ଡାଇରେକ୍ଟ ଯାଇଥିଲୁ ଟ୍ରେନ ଧରିକି ଦିଲ୍ଲୀ ଏବଂ ଦିଲ୍ଲୀରୁ ବାହାରିକି ଆମେ ଯାଇଥିଲୁ କେଦାରନାଥ କେଦାରନାଥରେ ବହୁତ କିଛି ଆମର ମୋର ସେଇ ସେଥି ଯିବା ପାଇଁକା ବହୁତ କିଛି ବଜେଟ୍ ମୋର ଖର୍ଚ୍ଚ ହୋଇଯାଇଥିଲା ଏବଂ ଯାହାକି ମୋର ପାଖରେ କିଛି ବି ନଥିଲା ଏବଂ ବାକି ଉଦ୍ଧାର କରିକି ମୁଁ ବହୁତ କିଛି ଆଶା ରଖିଥିଲି ଯେ ମୁଁ କେଦାରନାଥ ଯିବି ବୋଲି ସେତିକ ବାଟ ଯାଇକି ବହୁତ କିଛି ମୋର ବଜେଟରେ ବି ବହୁତ କିଛି ପଡ଼ିଛି ଏବଂ କ୍ଷତି ବି କହିବାକୁ ଗଲେ ବହୁତ କିଛି କ୍ଷତି କ୍ଷତି ତ ନୁହଁ କିନ୍ତୁ ବହୁତ କିଛି ବଜେଟ୍ ମୋର ସରିଯାଇଛି ପଇସା ବହୁତ କିଛି ଖର୍ଚ୍ଚ ହୋଇଛି ଯାହାଫଳରେ କି ମୋତେ କ୍ଷତିପୂରଣ ହୋଇଛି ମୋତେ କ୍ଷତିପୂରଣ ସହାୟତା କରିବା କିନ୍ତୁ ମୁଁ ବହୁତ କିଛି ଉପକୃତ ହେବି ମୋର ସେହି କେଦାରନାଥ ହିଁ ମୋ ପାଇଁ କେଦାରନାଥ ମୋର ଯିବାରେ ବହୁତ ମୋର ଯିବାରେ ବହୁତ ବଜେଟ ଲସ୍ ହୋଇଛି ଲସ୍ ନୁହେଁ ତ କହିବାକୁ ଗଲେ ବହୁତ କିଛି ସରିଛି ଏବଂ ବହୁତ ବଜେଟ ବି ଲାଗିଛି